ମୁଁ ମୁଁ ବି ବଗିଚା କରିଛି ଆମର ବାରିପଟ ବାରିପଟରେ ବହୁତ ଗୁଡ଼ାଏ ବହୁତ ଗୁଡ଼ାଏ ପରିବା ଲଗେଇଛି ଫୁଲ ଗଛ ବି ଲଗେଇଛି ଆଉ ବହୁତଗୁଡ଼ାଏ ଫୁଲ ଯେତେବେଳେ ଫୁଲ ଗୁଡ଼ାକ ସବୁ ଫୁଟିଯାଏ ମତେ ଦେଖିକି ବହୁତ ଖୁସି ଲାଗେ ତ ମୁଁ ବାରି ପଟେ ବି ବହୁତଗୁଡ଼ାଏ ଫୁଲ ଗଛ ଲଗେଇଛି ପରିବା ଲଗେଇଛି ଆଉ ଆମର ଅଗଣାରେ ଅଗଣା ବାରିପଟ ଅଗଣାରେ ବି ବହୁତଗୁଡ଼ାଏ ପରିବା ଗଛ ଲଗେଇଛି ପ୍ରାୟ କେତେଗୁଡ଼ାଏ ଗଛ ଲଗେଇଛି ବହୁତଗୁଡ଼ାଏ ବହୁତଗୁଡ଼ାଏ ଫଳ ବି ହୋଇଥାଏ ଯେହେତୁ ଆମକୁ ଦେଶୀ ଖାଦ୍ୟଟା ଆମ ପାଇଁ ନିହାତି ଜରୁରୀ ଆଉ ବହୁତ ଭଲ ହେଇଥାଏ ଦେଶୀ ଖାଦ୍ୟଟା ଆଉ ସେଥିପାଇଁ ଆମେ ଆମର ବାରିପଟେ ଲଗେଇଛୁ ସବୁ ପରିବା ଲଗେଇକି ଯେହେତୁ ସେଗୁଡ଼ାକରେ ପିଢ଼ିଆ ରାସାୟନିକ ସାର ଏଗୁଡ଼ାକସବୁ ପଡ଼ିନଥାଏ ବିନା ପଦ୍ଧତିରେ ବହୁତଗୁଡ଼ାଏ ପରିବା ହୋଇଥାଏ ତ ସେଥିପାଇଁ ଆମକୁ ବହୁତ ମାନେ ବହୁତ ଭଲ ଭଲ ଭଲ ଭାବନା ଆସିକି ଆମେ ଏଇ ପ୍ରଣାଳୀରେ କଲେ ଆମର ଦେହ ପାଇଁ ବି ବହୁତ ଭଲ ଆ ଆମ ସ୍ୱାସ୍ଥ୍ୟ ପାଇଁ ବି ବହୁତ ହିତକାରୀ ଆଉ ସେଥିପାଇଁ ଆମେ ଆମର ବାରିପଟେ ମୁଁ ମୋର ବାରିପଟେ ବାରି ବାରି ବଗିଚାରେ ମୁଁ ମୋର ପନିପରିବା ବହୁତଗୁଡ଼େ ପରିବା ଲଗେଇଛି ଯେମିତିକି ବାଇଗଣ ଭେଣ୍ଡି ଟମାଟୋ ପ୍ରାୟ ବହୁତଗୁଡ଼ାଏ ପରିବା ମୁଁ ଲଗେଇଛି ବହୁତଗୁଡ଼ାଏ ପରିବା ବି ହୁଏ ଆମେ ସେଗୁଡ଼ାକୁ ମୁଁ ବ୍ୟବହାର କରେ ଖାଏ ସେଗୁଡ଼ା ସ୍ୱାସ୍ଥ୍ୟ ପ୍ରତି ହିତକାର ହଁ ତ କେତେଗୁଡ଼ିଏ ଫୁଲ ଗଛ ବି ମୁଁ ଲଗେଇଚି ବହୁତଗୁଡ଼ାଏ ଫୁଲ ଗଛ ଲଗେଇଚି ଏମିତିକି ଗୋଲାପ ମନ୍ଦାର ଟଗର ବହୁତଗୁଡ଼ାଏ ଫୁଲ ଲଗେଇଛି